ମୁଁ ମୋବାଇଲ୍ ଟାଇପ୍ ଅପେକ୍ଷା କାଗଜ କଲମ ରେ ଲେଖିବାକୁ ପସନ୍ଦ କରେ ଆଗରୁ ସବୁ ବେଳେ କାଗଜ କଲମରେ ଲେଖା ଯାଉଥିଲା ବିଭିନ୍ନ ପ୍ରକାର କାର୍ଯ୍ୟମଧ୍ୟ କାଗଜ ଏବଂ କଲମ ସାହାଯ୍ୟରେ ଲେଖା କରାଯାଉଥିଲା ସ୍କୁଲ୍ରେ ବ୍ୟାଙ୍କ୍ ରେ ଡ଼ାକଘରେ ଏବଂ ବିଭିନ୍ନ କାର୍ଯ୍ୟାଳୟରେ କାଗଜ କଲମ ସାହାଯ୍ୟରେ ଲେଖାଯାଉ ଥିଲା କିନ୍ତୁ ଏବେ ଏବେ ଏବେକା ସମୟରେ ସବୁ କାର୍ଯ୍ୟ ଲ୍ୟାପ୍ଟପ୍ ମାଧ୍ୟମରେ କରାଯାଉଛି ପିଲାମାନଙ୍କ ପରୀକ୍ଷା ବିଦ୍ୟାଳୟରେ ଏବଂ ବ୍ୟାଙ୍କ୍ ଡ଼ାକଘର ଏବଂ ଟିକେଟ୍ କାଉଣ୍ଟର୍ ଇତ୍ୟାଦି ସବୁ ସ୍ଥାନରେ ମୋବାଇଲ୍ ଲ୍ୟାପ୍ଟପ୍ର ବ୍ୟବହରା କରାଯାଉଛି ଆମେ ଆମେ ମଧ୍ୟ ମୋବାଇଲ୍ ଟ୍ୟାବ୍ରେ ଅନ୍ୟ ସାଙ୍ଗମାନଙ୍କ ସହିତ କଥା ହେଉଛୁ ଏବଂ ବିଭିନ୍ନ ପିଲା ମଧ୍ୟ ଲ୍ୟାପ୍ଟପ୍ ଟ୍ୟାବ୍ରେ ଅନ୍ୟ ସାଙ୍ଗମାନଙ୍କ ସହିତ କଥା ହେଉଛନ୍ତି କିନ୍ତୁ ମୁଁ କାଗଜ କଲମ ସାହାଯ୍ୟରେ ଲେଖିବା ପାଇଁ ଆମକୁ ପସନ୍ଦ ଲାଗିଥାଏ ଏବଂ ବହୁତ ସହଜ ମଧ୍ୟ ହୋଇଥାଏ